ହ୍ୟାଲୋ ମୁଁ ପ୍ରଜ୍ଞା ମିଶ୍ର କହୁଥିଲି ଆପଣ ଓଲା ଡ୍ରାଇଭର କହୁଛନ୍ତି ଆଜ୍ଞା ମୁଁ କ୍ୟାବ୍ ବୁକ୍ କରିଥିଲି ମୁଁ କଲେଜ ଫ୍ରଣ୍ଟ ପାଖରେ ଠିଆ ହୋଇଥିଲି ଆଜ୍ଞା ମୁଁ ଠିଆ ହେଇଛି ଆପଣ ଆସିନାହାନ୍ତି ମୁଁ ଆପଣଙ୍କୁ ଦେଖିପାରୁନି ଆପଣ କେଉଁଠି ଅଛନ୍ତି ଆପଣ ଆସିନାହାନ୍ତି ଆଜ୍ଞା ଗୋଟେ କାମ କରନ୍ତୁ ଆପଣ ଗୋପବନ୍ଧୁ ଛକ ଯେଉଁ ନାହିଁ କେ ଏ ଫ୍ସି ଆପଣ ସେଇଠିକି ପଳେଇ ଆସନ୍ତୁ ମୁଁ ସେଇଠିକି ପଳାଉଛି ତା' ଫ୍ରଣ୍ଟରେ ଠିଆ ହୋଇଛି ଆପଣ ମୋତେ ଆସି ସେଇଠି ପିକ୍ଅପ୍ କରିଦିଅନ୍ତୁ ଆଜ୍ଞା ଠିକ୍ଅଛି ଆଜ୍ଞା